ଆମ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଗୁଡ଼ାଏ ବହୁତ ରହିଅଛି ସେଥିଯୋଗୁଁ ଆମ ଦେହ ସୁସ୍ଥ ରହିଛି ଆମ ବୈପାରଗୁଡ଼ା ବ୍ଲକରେ ନୂଆ ମେଡ଼ିକାଲ୍ଟି ଓପେନ୍ ହେଇଛି ଆମେ ଜ୍ୱର କିମ୍ବା ଖାସ କିମ୍ବା ଝାଡ଼ା ବାନ୍ତି ଯେକୌଣସି ରୋଗ ହେଇଥିଲେ ଆମେ ସେ ମେଡ଼ିକାଲ୍କୁ ଯାଉଅଛୁ ଆମ ଗାଁଠୁ କିଛି କିଛି ଦୂର ବାଟ ହବ ଯିବାକୁ ଦଶ ପନ୍ଦର ମିନିଟ ଖଣ୍ଡେ ଲାଗିବ ସେଠି ଭଲ ଚିକିତ୍ସା କରାଯାଉଅଛି ଭଲ ଦେଖା ଚାହାଁ ବି କରନ୍ତି ସବୁ ଏଭଲେବଲ୍ ମିଳୁଛି ଡକ୍ତର ବି ଡାକ୍ତର ବି ଭଲ ଅଛନ୍ତି ଭଲ ନର୍ସ ମାନେ ବି ଭଲ ଦେଖା ଚାହାଁ କରନ୍ତି ମେଡ଼ିସିନ୍ପତ୍ର ବି ଭଲ ଦିଆଯାଉଅଛି ସେଥିଯୋଗୁଁ ଆମ ଦେହଟାଟି ସୁସ୍ଥ ଅଛି